ହ୍ୟାଲୋ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ମୁଁ ସୁକାନ୍ତି ପାଢ଼ୀ କହୁଥିଲି ହଁ ମୁଁ ଟିକିଏ ଡେଲିଭରି ଯେଉଁ ଆପଣ ମୋର ଜନ୍ମଦିନ ଥିଲା ତ ତିରିଶ ତାରିଖ ସେଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଖାଦ୍ୟ ମଗାଇବାକୁ ଚାହୁଁଥିଲି ତ ଆପଣଙ୍କ କେତେ ରଖୁଛନ୍ତି ଆପଣ ରେଟେ ଆମିଷ ଆଉ ନିରାମିଷ କି ଆଜ୍ଞା ଆ ତା ମୋର ଦରକାର ଅଛି ତିରିଶତାରିଖ ଦିନ ସନ୍ଧ୍ୟାସାତଟା ସମୟରେ ଆପଣ ଟିକିଏ ମୋର ସେଇ ସମୟରେ ଆଣିକି ଡେଲିଭରିଟା ପହଁଞ୍ଚାଇଦେଇ ପାରିବେ